ମୁଁ ଜଣେ ଖାଦ୍ୟ ପ୍ରେମୀ ମୋତେ ଭିନ୍ନଭିନ୍ନ ପ୍ରକାରର ରୋଷେଇ କରିବାକୁ ଭଲ ଲାଗେ ପେପର ମୋବାଇଲ ଇତ୍ୟାଦି ସାହାଯ୍ୟରେ ସାହାଯ୍ୟରେ ମୁଁ ଦିନ ଦିନକୁ ଦିନ ନୂଆ ନୂଆ ରୋଷେଇ ମଧ୍ୟ ଶିଖୁଛି ଆଉ ରୋଷେଇରେ ଧନିଆ ପତ୍ର ପୁଦିନା ପତ୍ର ଏବଂ ଭୃସଙ୍ଗ ପତ୍ର ନିହାତି ଜରୁରୀ ଏବଂ ତାର ବହୁତ ଉପକାରିତା ମଧ୍ୟ ଅଛି ସେଥିପାଇଁ ଧନିଆ ପତ୍ର ପୁଦିନା ପତ୍ର ଏବଂ ଭୃସଙ୍ଗ ପତ୍ର ମୋର ବହୁତ ପସନ୍ଦ ଯେପରିକି ଭୃସଙ୍ଗ ପତ୍ର ସୁଜି ଉପମା ଚୁଡା ସ ଛଙ୍କ ଛୁଙ୍କ ଏବଂ ଇତ୍ୟାଦିରେ ପଡ଼େ ଧନିଆ ପତ୍ର ପୁଦିନା ପତ୍ର ବିରିୟାନୀରେ ପଡ଼େ ଆଉ ବିରିୟାନୀ ତ ମୋର ଏତେ ପସନ୍ଦ କହିଲେ ନ ସରେ ସେଥିପାଇଁ ଏ ସବୁ ହର୍ବସଗୁଡ଼ିକ ମୋର ଏତେ ପସନ୍ଦ ହେଇଥିବାରୁ ସେଗୁଡ଼ିକ ମୁଁ ମଧ୍ୟ ନିଜ ବାରିରେ ଲଗେଇଛି ଏବଂ ତାର ଦାୟିତ୍ୱ ମଧ୍ୟ ନେଉଛି ଆଉ ସେମାନଙ୍କ ମଧ୍ୟରେ ଲେମନ୍ ଗ୍ରାସ ମଧ୍ୟ ରହିଲା ସେଇଟା ବି ମୋର ଭାରି ପସନ୍ଦ ସେ ସେଥି ପାଇଁ ତାକୁ ମଧ୍ୟ ମୁଁ ମୋ ବଗିଚାରେ ଲଗେଇଛି ପୁଦିନା ପତ୍ର ଭୃସଙ୍ଗ ପତ୍ରର ଚଟନୀ ମଧ୍ୟ ବହୁତ ବଢ଼ିଆ ଲାଗେ ତାକୁ ଖାଦ୍ୟ ସହିତ ଯେ କୌଣସି ପ୍ରକାର ଖାଦ୍ୟ ସହିତ ମଧ୍ୟ ଖାଇ ହେବ